ଲୋକମାନେ ଯେତେବଳେ ପ୍ରଥମେ ଚିତ୍ର ଆଙ୍କିବା ଆରମ୍ଭ କରିଥାନ୍ତି ସେତବଳେ ପ୍ରାୟ ଲୋକମାନେ ପେନସିଲ୍କୁ ଦାବିକି ଚିତ୍ର ଅଙ୍କନ କରିଥାନ୍ତି ଏହା କି ଏକ ସାଧାରଣ ଭାବେ ଭୁଲ ହୋଇଥାଏ ଯାହାଦ୍ଵାରା କି ସେହି ପେନସିଲ୍କୁ ଦାବିକି ଲେଖିବା ଫଳରେ ଚିତ୍ରଟି ଖରାପ ହୋଇଥାଏ ଏବଂ ତାଙ୍କୁ ଏବଂ ତାକୁ ରବର୍ ସାହାଯ୍ୟରେ ଲିଭାଇ ପାରି ହୁଏନାହିଁ ଯଦି ଆମେ ପେନସିଲ୍କୁ ହାଲକା ଭାବେ ଧରି ଚିତ୍ରଟିଏ ଅଙ୍କନ କରିବା ତେବେ କିଛି ଭୁଲ ହେଲେ ମଧ୍ୟ ଆମେ ତାକୁ ରବର୍ ସାହାଯ୍ୟରେ ଲିଭାଇ ପାରିବା ଏବଂ ଚିତ୍ରଟି ସୁନ୍ଦର ଭାବେ ମଧ୍ୟ ହୋଇଥାଏ ଏବଂ ଏହିସବୁକୁ ଆମେ ଅଭ୍ୟାସ ଦ୍ଵାରା ଏହିସବୁ ସାଧାରଣ ଭୁଲକୁ ମଧ୍ୟ ଆମେ ଏଡ଼ାଇ ଦେଇ ପାରିବା ଆଉ ଏକ ଭଲ କଳାକାର ହେବା ପାଇଁ ଆମକୁ ପ୍ରାୟ ଦିନକୁ ଦିନକୁ ପ୍ରାୟ ପାଞ୍ଚରୁ ଛଅ ଘଣ୍ଟା ଅଭ୍ୟାସ କରିବାକୁ ପଡ଼ିବ ଯାହାଦ୍ଵାରା ଆମେ ଏକ ଭଲ କଳାକାର ମଧ୍ୟ ହୋଇପାରିବା